ମୁଁ ଘସିପୁରା ମଣ୍ଡଳ ଅନ୍ତର୍ଗତ ରାମଚନ୍ଦ୍ର ଗ୍ରାମପଞ୍ଚାୟତର ବଡ଼ପଦା ଗ୍ରାମର ଅଧିବାସୀ ମୋର ନାମ ନିଶିକାନ୍ତ ପଲେଇ ଆମ ଗାଁ ବା ଆମ ଘର ପାଖ ଦେଇ ଏନ୍ ଏଚ୍ ଯାଇଛି ଯାହାଫଳରେ ଆମ ଘର ପାଖରେ ବସ୍ ଟ୍ୟାକ୍ସି ଅଟୋରିକ୍ସା ଓଲା ଉବର୍ ଇତ୍ୟାଦିର ବ୍ୟବହାର ବହୁଳ ଭାବରେ କରାଯାଉଛି ଯାହାଫଳରେ ଆମ ଗ୍ରାମର ଲୋକମାନେ ବିଭିନ୍ନ ପ୍ରକାର ପର୍ଯ୍ୟଟନ ସ୍ଥଳୀକୁ ଅତି ସୁବିଧାରେ ଯାଇପାରୁଛନ୍ତି ଅଧିକ ଅଧିକା ଲୋକମାନେ ବସ୍ର ବ୍ୟବହାର କରୁଛନ୍ତି ବିଭିନ୍ନ ପ୍ରକାର ପର୍ଯ୍ୟଟନୀ ସ୍ଥାନ ଏବଂ ଦୈନିକ ଯାତାୟତ ବିଭିନ୍ନ ବହୁତ ଲୋକ ବିଭିନ୍ନ ପ୍ରକାର ଖଣିରେ କାମ କରୁଛନ୍ତି ଯାହା ବସ୍ ମାଧ୍ୟମରେ ସେମାନେ ନିଜ ଖଣିକି ଯାଉଛନ୍ତି ଏବଂ ପର୍ଯ୍ୟଟକମାନେ ଟ୍ୟାକ୍ସି କରି କିମ୍ବା ଅଟୋ ରିକ୍ସା ଗାଡ଼ି ଭଡ଼ା କରି ଏବ ଅନ୍ୟ ସ୍ଥାନକୁ ବୁଲିବା ପାଇଁ ଯାଉଛନ୍ତି ଏ ବସ୍ର ବ୍ୟବହାର ଦ୍ୱାରା ଆମ ଆମର ବିଭିନ୍ନ ପ୍ରକାର ସୁବିଧା ହୋଇପାରୁଛି ଏ ସୁବିଧା ହେଇପାରୁଛି ଏବଂ ଏ ବସ୍ ଟ୍ୟାକ୍ସି ଅଟୋରିକ୍ସା ଗୁଡ଼ିକ ବହୁତ ସୁଲଭ ମୂଲ୍ୟରେ ମିଳୁଛି ଏବଂ ଏ ବସ୍ ଡ୍ରାଇଭର୍ ଏବଂ ମାଲିକ ମାନେ ଏବଂ ବହୁତ ଭଲ ଲୋକ ଏବଂ ଏହା ଏହା ଏଥିରେ ଯାତ୍ରା କରିବା ସୁବିଧା ଏବଂ ୟାକୁ ଏଥିରେ ଯାତ୍ରା କଲେ କୌଣସି ଭୟ ନାହିଁ ଯେପରି ଏକ ନାରୀ ଏଥିରେ ସୁବିଧାରେ ଏବଂ ଭରସା କରି ଯାଇପାରିବ ଯାଇପାରିବ ଏ ଅଟୋରିକ୍ସା ଗୁଡ଼ିକ ଏନ୍ଏଚ୍ରେ ମଧ୍ୟ ରାସ୍ତାରେ ଅଟୋରିକ୍ସା ଗାଡ଼ି ଗୁଡ଼ିକ ବହୁତ ସୁଲଭ ମୂଲ୍ୟରେ ମିଳିପାରୁଛି ଯାହାଫଳରେ ଏ କୌଣସି ପାଖ ଜାଗାକୁ ଯିବାକୁ ଆମର ସୁବିଧା ହେଉଛି